ବର୍ତ୍ତମାନ ଯେଉଁ ଓଡ଼ିଆ ଭାଷାର ପ୍ରୟୋଗ କରାଯାଉଛି ଏହା ତ ଓଡ଼ିଆ ଭାଷାର ପ୍ରୟୋଗ ବହୁତ କମ୍ କରାଯାଉଛି ଯାହା ବିି ନ କହିଲେ ଭଲ କାଇଁନା ଇଂରାଜୀକୁ ଲୋକମାନେ ଆଜିକାଲି ଏତେ ଆପଣାଇ ନେଇଛନ୍ତି ଯେ ଓଡ଼ିଆ ଭାଷା ଆଉ ପ୍ରୟୋଗ କରିବାକୁ ଉତ୍କଣ୍ଠା ତାଙ୍କର ନାହିଁ ଯାହାଫଳରେ ଆଗୁରୁ ଯେଉଁ ବି ଆମେ ଯେଉଁଠି ବି ସିଗ୍ନେଚର କରିବାକୁ ଯାଉଥିଲେ କି ଯାହା ବିି ଆମର ଅଫିସ କାରବାର ଥିଲା ଓଡ଼ିଆରେ ଥିଲା ସାଧାରଣ ଲୋକଟେ ବି ଭଲସେ ଓଡ଼ିଆରେ ତାକୁ ବୁଝିପାରୁଥିଲା ତା'ପରେ ସେ ତା'ର ମତାମତ ଦେଇ ତା'ର ହସ୍ତାକ୍ଷର ଦଉଥିଲା କିନ୍ତୁ ବର୍ତ୍ତମାନ ଯଦି ଆପଣ ବ୍ୟାଙ୍କ ବି ଯାଉଛନ୍ତି ତା'ହେଲେ ସିଠି ଯେଉଁ ଆପଣ ଚେକ୍ ବି ଦେଖୁଛନ୍ତି ସାଧାରଣ ଚେକ୍ ତାକୁ ବି ଯଦି ଗୋଟେ ଲୋକ ଯାଉଛି କି କମ୍ ପାଠ ପଢ଼ିଥିବ ତ ସିଏ ଅନ୍ୟ ଜଣଙ୍କର ସାହାଯ୍ୟ ମାଗୁଛି କି ଦେଖ ଇଏ କ'ଣ ଲେଖା ହେଇଛି ମୁଁ ବୁଝିପାରୁନି ହଉ ତୁମେ ଏହାକୁ ଫିଲଅପ୍ କର ତ ଏଇ ପ୍ରଥା ହେଲା ବେଳକୁ ସାଧାରଣ ଲୋକ ବହୁତ ହନ୍ତସନ୍ତ ହେଉଛନ୍ତି କିନ୍ତୁ ଏହା ଉପରେ ସରକାର କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା କାହିଁକିନା ଆମର ଓଡ଼ିଆ ଭାଷା ଆମ ଭାଷା ଓଡ଼ିଆ କିନ୍ତୁ ଆମେ ପ୍ରୟୋଗ କରୁଛେ ଇଂଲିଶର ଅତି ଅତ୍ୟଧିକ ଇଂଲିଶ ଯେଉଁଟାକି ଏହାକୁ ଉଚିତ ମନେ ହଉନି ତ ସେହି ହିସାବରେ ଯଦି ଆମର ସଂସ୍କୃତି କି ଆମେ ବଞ୍ଚାଇ ରଖିବାକୁ ଚାହୁଁଛେ ତ ଆମେ ଚାହିଁବା ବିପୁଳ ମାତ୍ରାରେ କିପରି ଆମେ ଓଡ଼ିଆଟାକୁ ପଢ଼ାଇବା ଯଦ୍ୱାରା କି ଓଡ଼ିଆ ପଢ଼ିଲେ ଆମ ଓଡ଼ିଆ ଭାଷା ପଢ଼ିଲେ ଆମେ ହିଁ ପଢ଼ିବା ଆମେ ବି ତ ଆମେ ନିଜର ଗୋଟେ ପରିଚୟ ସୃଷ୍ଟି କରିପାରିବା ନା କି ଆମେ ଓଡ଼ିଆ ଆମେ ଖାଲି କହିଦଉଛେ ଆମେ ଓଡ଼ିଆ କିନ୍ତୁ ଆମ ଓଡ଼ିଆ ତ ଭାଷା ଲୁଚି ରହିଗଲାଣି ସେ ତଳେ ଲୁଚି ରହିଗଲାଣି ତ ମୁଁ ଚେଷ୍ଟା କରିବି କି ସମସ୍ତେ ଚେଷ୍ଟା କଲେ ଏହାକୁ ଆମେ ଉପରକୁ ଉଠାଇ ପାରିବା